ମୁଁ ନୂତନ ରେସିପି ଗୁଡ଼ିକ ବିଷୟରେ ଜାଣିବା ପାଇଁ ଆମ ଟିଭିର ଟି ଭି ସୋ'ରୁ ମୁଁ ଜି ସାର୍ଥକରେ ପିଣ୍ଟୁ ନନାଙ୍କ ପେଟ ଯାତ୍ରା ଏବଂ ତରଙ୍ଗରେ ଆମ ରୋଷେଇକୁ ଅନୁସରଣ କରେ ଏବଂ ମୋବାଇଲର ୟୁ ଟ୍ୟୁବ୍ ଚ୍ୟାନେଲ୍କୁ ମଧ୍ୟ ଦେଖିଥାଏ ମୋ ଜେଜେ ମା' ମଧ୍ୟ ମୋତେ ବହୁତ ଭଲ ଭଲ ରୋଷେଇ ପୁରୁଣା କାଳିଆ ରୋଷେଇ ବିଷୟରେ ଶିକ୍ଷା ଦେଇଛନ୍ତି

ଏଇ ରୋଷେଇ ବିଷୟରୁ ଗୋଟିଏ ରୋଷେଇ ବିଷୟରେ କହୁଛି କଞ୍ଚା ମାଛ କେମିତି ରୋଷେଇ ହୁଏ ସେ ସୋରିଷ ରସୁଣ ପିଆଜ ଜିରା କଞ୍ଚା ଲଙ୍କାକୁ ବାଟିକି ମାଛ ଧୋଇ ଧାଇ କରି ଆଣି ତାକୁ କଡ଼େଇରେ ତେଲ ପକାଇ ଫୁଟଣ ଫୁଟେଇ ବେସରକୁ କଞ୍ଚା ବେସରକୁ ତାକୁ ଜାରି ଦେଇ ତା'ଦେହରେ ପାଣି ଢାଳି ଦିଏ ପାଣି ଢାଳି ସାରିଲା ପରେ ତା'ଦେହରେ ଆମ୍ବୁଲ ଦୁଇ ଖଣ୍ଡ ପକାଏ ମାଛ ଫୁଟିଗଲା ପରେ ମାଛ ପକାଇକି ତାକୁ କଞ୍ଚା ଲଙ୍କା ପକାଇଲ ଓହ୍ଲାଇ ସାରି ସୋରିଷ ତେଲ ଟିକ ବୁଲାଇ ଦିଏ କଞ୍ଚା ମାଛ ବେସର